ଆମର ପରିବାରର ଅନେକ ସ୍ୱାସ୍ଥ୍ୟ ବୀମା ରହିଛି ଯେମିତି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଏହି କାର୍ଡ଼ର ଗରିବ ଲୋକମାନେ ଅନେକ ସୁବିଧା ପାଇଛନ୍ତି ଗରିବମାନେ ପଇସା ଭାବରେ ଚିକିତ୍ସା ନପାଇ ମରିଯିବା ପରେ ବିଜୁ ବାବୁଙ୍କ ପୁଅ ନବୀନ ବାବୁ ଏହି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ପ୍ରତ୍ୟେକ ଘରକୁ ଦିଆଯାଇଛି ଏହାଦ୍ୱାରା ସବୁ ମାଗଣାରେ ଚିକିତ୍ସା ପାଇ ପାରିଛନ୍ତି ଏହି କାର୍ଡ଼ ପାଇଁ ସମସ୍ତେ ଖୁସି ମଧ୍ୟ ଏମିତି ଗରିବ ଲୋକମାନେ ଆମ ପରିବାରର ଲୋକମାନେ ମୋତେ ଯେତେବେଳେ ଯେଉଁଠିକି ଯିବାକୁ ଇଚ୍ଛା ହେବ ମୁଁ ସେଠାକୁ ଯାଉଛି କେବେ ସରକାରୀ ମେଡ଼ିକାଲ୍ ଯାଉଛି ତ କେବେ ଘରୋଇ ମେଡ଼ିକାଲ୍ ଯାଉଛି